ଆମେ ଓଡ଼ିଆ ଓଡ଼ିଆ ଭାଷା ଆମେ ପିଲାଟି ବେଳୁ ଓଡ଼ିଆ ଶିଖିଛୁ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେଉଛୁ ଆଜିକାଲି ଯେଉଁ ପିଲାମାନେ ଇଂଲିଶ ମିଡ଼ିୟମ୍ରେ ପାଠ ପଢ଼ୁଛନ୍ତି ତାଙ୍କର କମ୍ପଲସରି ଓଡ଼ିଆ ସବଜେକ୍ଟ ଗୋଟେ ରହୁଛି ସେମାନେ ଓଡ଼ିଆ ନଶିଖିଲେ ବି ଇଂଲିଶରେ କଥା କହୁଛନ୍ତି ଓଡ଼ିଆ ଭାଷାରେ ଓଡ଼ିଆରେ କାହା ସହ କଥା ହେଇ ପାରୁ ନାହାଁନ୍ତି ଯେଉଁ ଦେଶକୁ ଯିବ ସେ ଫଳ ଖାଇବ ତେଲୁଗୁରେ ତେଲୁଗୁ କନ୍ନଡ଼ରେ କନ୍ନଡ଼ ଯେଉଁ ଦେଶକୁ ଯିବ ତାଙ୍କ ଭାଷା ସବୁ ଅଲଗା ଅଲଗା ଆଉ ଆଜିକାଲି ପିଲାମାନେ ଯେତେ ଇଂଲିଶ ପଢ଼ିଲେ ବି ଓଡ଼ିଆକୁ ପ୍ରାଧାନ୍ୟ ଦେଉଛନ୍ତି ଆଉ ବିକଶିତ ହଉ ହେଉଛି ଭାଷାର ବିକଶିତ ହେଉଛି